ନିକଟବର୍ତ୍ତୀ ସହରକୁ ଯାତ୍ରା କରିବା ସମୟରେ ମୋତେ କୌଣସି ଭିତ୍ତିଭୂମି କିମ୍ବା ପରିବହନ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇନାହିଁ କାରଣ ମୁଁ ଗୋଟିଏ ଗାଡ଼ି ବୁକ୍ କରି ଏବଂ ଠାରୁ ସେହି ଗାଡ଼ିରେ ହିଁ ଆସିଥାଏ